ହଁ ମୁଁ ଫେସବୁକ୍ ଟୁଇଟର୍ ଇନଷ୍ଟାଗ୍ରାମ୍ ସୋସିଆଲ୍ ମିଡ଼ିଆ ସବୁ ୟୁଜ୍ କରିଛି ଟୁଇଟରରେ ନ୍ୟୁଜ୍ ପଢ଼ିବାପାଇଁ ଭଲଲାଗେ ଫେସବୁକରେ ମାନେ ଯେଉଁମାନେ ସବୁ ସାଙ୍ଗମାନେ ଯେଉଁ ଦୂରକୁ ଦୂରକୁ ପଳାଇଛନ୍ତି ସ୍କୁଲ୍ର ହେଉ କଲେଜର ହେଉ ସେମାନଙ୍କ ସହିତ କଥା ହେଇପାରିଲା ଭଳିଆ କିଛି ବ୍ୟବସ୍ଥା ଥାଏ ଆଉ ଇନଷ୍ଟାଗ୍ରାମ୍ରେ ମଧ୍ୟ ସେଇଟା ଗୋଟେ ସୋସିଆଲ୍ ମିଡ଼ିଆ ଯେଉଁଥିରେକି ଲୋକମାନେ ତାଙ୍କର ଭିଡ଼ିଓଫିଡ଼ିଓ ପୋଷ୍ଟ କରନ୍ତି କିଛି ଇନଫରମେଟିଭ୍ ଭିଡ଼ିଓ ବି ଥାଏ ଯେଉଁ କିଛି ଦରକାର ବାଲା ଭିଡ଼ିଓ ଥାଏ କିଛି ଅଦରକାରୀ ଭିଡ଼ିଓ ବି ଥାଏ ତ ସେଇଟା ଆମେ ଦେଖିପାରିବା ଫେସବୁକ୍ରେ ଆମେ ସାଙ୍ଗମାନଙ୍କ ସହିତ କଥା ହେଇପାରିବା ଆଉ ଟୁଇଟରରେ ଆମେ ନ୍ୟୁଜ୍ ହିଁ ପଢ଼ିପାରିବା ଆଉ ଲୋକମାନଙ୍କର ଭାବନା ବିଷୟରେ ଅଧିକା ଜାଣିପାରିବା ଆଉ ଆଉ ପୃଥିବୀର ଯେଉଁ ଯେକୌଣସି କୋଣରେ ଥିଲେ ବି ଆମେ ଲୋକମାନଙ୍କ ସହିତ କଥାବାର୍ତ୍ତା କରିପାରିବା ଏଥିରେ ମୁଁ ଦିନକୁ ଦୁଇଘଣ୍ଟା ଖର୍ଚ୍ଚ କରେ ଆ ଏଥିରେ ମୁଁ କିଛି ପୋଷ୍ଟ କରେନି ମୁଁ ବାସ୍ ପଢ଼ିବାପାଇଁ ପସନ୍ଦ କରେ